ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକାର ମୁଖ୍ୟ ସାମାଜିକ କଲ୍ୟାଣ ଏବଂ ବିକାଶ କାର୍ଯ୍ୟକ୍ରମ ହୋଇଥାଏ ସ୍ୱାସ୍ଥ୍ୟ ସେବା ମହିଳା ସଶକ୍ତିକରଣ ବାର୍ଦ୍ଧକ୍ୟ ଭତ୍ତା ଏବଂ ବିଧବା ଭତ୍ତା ଇତ୍ୟାଦି ସ୍ୱାସ୍ଥ୍ୟସେବାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଦରିଦ୍ର ସୀମାରେଖା ତଳେ ଥିବା ପ୍ରତ୍ୟେକ ପରିବାର ଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଯୋଗାଇ ଦିଆଯାଇଛି ଯାହା ଫଳରେକି ଆଉ କେହି ରୋଗ ପଡ଼ି ମୃତ୍ୟୁବରଣ କରିବେନାହିଁ ଏହି ଯୋଜନା ବଡ଼ ବଡ଼ ଡାକ୍ତରଖାନାମାନଙ୍କ ସହ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦିଆଯାଇଛି ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ସ୍କୁଲ୍ମାନଙ୍କରେ ପିଲାମାନଙ୍କୁ ଖାଇବାର ବ୍ୟବସ୍ଥା ସ୍କୁଲ୍ ଯିବା ପାଇଁ ସାଇକେଲ ବ୍ୟବସ୍ଥା କରାଯାଇଛି ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସୁରୋଜଗାରର ବ୍ୟବସ୍ଥା କରାଯାଉଛି ଘରେ ବସି ସ୍ତ୍ରୀଲୋକମାନେ କିଛି ରୋଜଗାର କରି ପାରିବେ ତା' ପରେ ଗ୍ରୁପ୍ ମାଧ୍ୟମରେ ଋଣ ଯୋଗାଇ ଦିଆଯାଇଛି ବିଧବା ଭତ୍ତା ବା ବାର୍ଦ୍ଧକ୍ୟ ଭତ୍ତା ଭିନ୍ନକ୍ଷମ ଭତ୍ତା ମଧ୍ୟ ସରକାର ପେନସନ୍ ଯୋଜନା ମଧ୍ୟ ଯୋଗାଇଦେଇଛି ମାସକୁ ପାଞ୍ଚଶହ ଟଙ୍କା ଲେଖାଏଁ